ମୁଁ ରୋଷେଇ କରିବା ବେଳେ ୟୁଜ୍ କରୁଛି ଧନିଆ ପତ୍ର ପୋଦିନା ପତ୍ର ଆଉ ତେଜ୍ ପତ୍ର ଓ ବ୍ୟବହାର କରୁଛି ଆମେ ଆମ ବଗିଚାରେ ଲଗାଉଛି ସେ ଧନିଆ ପତ୍ର ଲଗାଉଥିଲେ ପାଲଙ୍ଗ ଶାଗ ଲାଗାଉଥିଲେ ଭାଜି ଶାଗ ଆଉ କଳମ ଶାଗ ଲଗାଉଥିଲେ ସେସବୁ ଆମେ ରୋଷେଇ କରୁଛି ରୋଷେଇ ରୋଷେଇରେ ବ୍ୟବହାର କରୁଛି ସେ ଧନିଆ ପତ୍ର ବେଶୀ ବ୍ୟବହାର କରୁଛି ଧନିଆ ପତ୍ର ଆଉ ତେଜ ପତ୍ର ବେଶି ବ୍ୟବହାର କରୁଛି ଆମେ ରୋଷେଇରେ ଆଉ ଶାଗ ମାନେ ତ ଭାଜି ଖାଇଛି ଆମେ ଯେମିତି କଳମ ଶାଗ ପାଲଙ୍ଗ ଶ ଶାଗ ଆଉ ଭାଜି ଶାଗ ଏସବୁ ତ ଭାଜି ଖାଇ ଖାଇଛି ଆଉ ଆମ ଅନ୍ୟାନ୍ୟ ସବ୍ଜି ଭିତରେ ତ ଧନିଆ ପତ୍ର ଆଉ ତେଜ ପତ୍ର ବ୍ୟବହାର କରୁଛି ଆମ ରୋଷେଇରେ ଏହି ଏହିସବୁ ରୋଷେଇରେ ବ୍ୟବହାର କରୁଛି ଆମେ